ଇଣ୍ଟରନେଟ୍ ବ୍ୟାଙ୍କ୍ରେ ଆଜିକାଲି ଭଲ ସୁବିଧା ହେଇପାରୁଛି କାରଣ ଆଗରୁ ତ ସେ ସୁବିଧା ନଥିଲା ଆଗେ ଆମେ ବ୍ୟାଙ୍କ ଗଲେ ଧାଡ଼ି କର ଧାଡ଼ି ପୁରା ଆଗପଛ ହେଇକି ଛିଡ଼ା ହୁଅ ଲାଇନ୍ରେ ଛିଡ଼ା ହୁଅ ଏପଟ ସେପଟ ହୁଅନି ଜଣଙ୍କ ପରେ ଜଣେ ଆସ ଡିପୋଜିଟ୍ ହେବ ଏମିତି ହେଉଥିଲା କିନ୍ତୁ ଆଜିକାଲି ତ ଆଉ ସେମିତି ନାଇଁ ଏବେ ତ ଇଣ୍ଟରନେଟ୍ ସୁବିଧା କରିଦେଲା ଅନଲାଇନ୍ରେ ଡିପୋଜିଟ୍ ହେଉଛି ବ୍ୟାଙ୍କ୍ ବି ନଗଲେ ଚଳିବ ଅନଲାଇନ୍ ଡିପୋଜିଟ୍ ଫୋନପେ ବି ଫୋନପେ ପଇସା ପଠିଆପଠି ଚଳୁଛି ସେମିତି ଆଉ କିଛି ନାହିଁ ଏବେ ତ ସବୁ ହେଲା ଇଣ୍ଟରନେଟ୍ରେ ତା'ର ସବୁ ହେଇପାରୁଛି ଫୋନପେ ହେଇପାରୁଛି ତା'ପରେ ଏଇଠି ସେଠି ସେଠି କେଉଁଠି କ'ଣ ହେଲା କ'ଣ ନାଇଁ ସଙ୍ଗେସଙ୍ଗେ ଫୋନ୍ରେ ସବୁ ଜଣାଉଛି ଆଉ ଅନଲାଇନ୍ରେ ବି ଡିପୋଜିଟ୍ ହେଉଛି ଆଉ ସେମିତି କିଛି ନାଇଁ ବ୍ୟାଙ୍କରେ ବ୍ୟାଙ୍କରେ ବି ସେମିତି ସୁବିଧା ହେଇଗଲା ବ୍ୟାଙ୍କ ପୁରା ଇଣ୍ଟରନେଟ୍ ସୁବିଧା କରି ବ୍ୟାଙ୍କ ବି ଆଉ ସେମିତି ଲମ୍ବା ଲାଇନ୍ ଲାଗୁନି ନା କିଛି ହେଉନି ଯିଏ ହଜାର ବ୍ୟାଙ୍କରେ ହଜାର କର୍ମଚାରୀ ବସୁଛନ୍ତି ତୁମେ ଯାଉଛ ସାଙ୍ଗେସାଙ୍ଗ ଯିଏ ଯାହାର ଯିଏ ଯାହା ଯାହା କାମ ଆଗ କରିଦେଉଛନ୍ତି ସେମିତି କିଛି ନାଇଁ ଆଉ ଆଉ ଏବେ ତ ଇଣ୍ଟରନେଟ୍ ବ୍ୟାଙ୍କ ସୁବିଧା ସବୁ କରିଦେଉଛି ଆଉ ବ୍ୟାଙ୍କରେ ହିଁ ଯାଇକି ଆଉ ଆମେ ସୁବିଧାରେ ଯାଇ ପାରୁଛୁ ବ୍ୟାଙ୍କରେ ପଇସା ଡିପୋଜିଟ୍ ହେଇପାରୁଛି ସବୁ ହେଇପାରୁଛି ଆଉ ସେମିତି କିଛି ନାଇଁ ଆଉ ଏବେ ସବୁ ବ୍ୟାଙ୍କ ସୁବିଧା ମିଳିଗଲା ଆଉ ଇଣ୍ଟରନେଟ୍ ସୁବିଧା ସବୁ ମିଳିଗଲା ଆଉ ସେମିତି କିଛି ନାଇଁ ଏବେ ଯାଇକି ବ୍ୟାଙ୍କରେ ଆମେ ନିଜ ଇଚ୍ଛାରେ କାରବାର କରିପାରୁଛୁ ଡିପୋଜିଟ୍ ବି ଭଲ କରିପାରୁଛୁ